ହାଇକିଂ ବା ଲମ୍ବା ପଦଯାତ୍ରା ପାଇଁ ମୋର ପ୍ରିୟ ପ୍ରକାରର ଅଞ୍ଚଳ ହେଉଛି ପାହାଡ଼ର ତୁଷାରପାତ ମାନେ ଯେଉଁଟା ହେଉଛି କି କେଦାରନାଥ ମୋର ଏ ଇଚ୍ଛାଟା ଅଛି କାହିଁକି ନା ଏଇ ସ୍ଥାନଟା ମତେ ବହୁତ ପ୍ରିୟ ଅଛି ସେଇଠି ଶିବ ମନ୍ଦିର ଗୋଟେ ଅଛି ତ ଏହି ଶିବ ମନ୍ଦିର ଦେଖିବା ପାଇଁ ମୋର ବହୁତ ଇଚ୍ଛା ତ ମୁଁ ଏଇ ଅଞ୍ଚଳ ମୁଁ ସେଇଠି ଗଲେ କି ନାଇଁ ମାନେ ମୁଁ ସେଇ ରାସ୍ତାରେ ଯିବାବେଳେ ମୁଁ ଲମ୍ବା ପଦଯାତ୍ରା ଯିବି ମାନେ ଏହା ମୋର ପସନ୍ଦ କାହିଁକିନା ଏଇଠି ପାହାଡ଼ରେ ତୁଷାରପାତ ହେଉଛି କାହିଁକି ନା ମତେ ଶୀତ ଋତୁ ବହୁତ ପସନ୍ଦ ହେଉଥିବାରୁ ତ ଯେଉଁଠି ତୁଷାରପାତ ହେଉଛି ତ ସେଇ ଜାଗାରେ ମତେ ଯିବାର ବହୁତ ଇଚ୍ଛା ଅଛି ଆଉ ମୁଁ ଶିବଙ୍କୁ ପୂଜା କରେ କାହିଁକି ନା ସିଏ ବି ସେଇ ପର୍ବତ ରେ ରୁହନ୍ତି ତ ସେଇ ପର୍ବତରେ ତାଙ୍କୁ ଦର୍ଶନ କରିବା ପାଇଁ ମୁଁ ଯିବାକୁ ଚାହେଁ କାହିଁକିନା ସେଇ ଜାଗାଟା ବହୁତ ସୁନ୍ଦର ଲାଗେ ଆଉ କେଦାରନାଥର କଥା ସମସ୍ତେ କୁହନ୍ତି ମୁଁ ସମସ୍ତଙ୍କ ମୁଁରେ ଶୁଣୁଛି ସମସ୍ତେ କହୁଛନ୍ତି କି ସମସ୍ତ ଙ୍କର ଇଚ୍ଛା କି ଥରେ ସେମାନେ କେଦାରନାଥ ଯିବେ ତ ମୋ ମନରେ ବି ସେଇ ଇଚ୍ଛାଟା ଅଛି କି ମୁଁ ଥରେ କେଦାରନାଥ ଯିବି କାହିଁକି ନା ସେ କେଦାରାନାଥରେ ଦର୍ଶନ କରିବା ଠାରୁ ନେଇକିନା ସବୁ ପ୍ରକାରର ମାନେ ଯେଉଁ ତୁସାରପାତ ହେଉଛି ତାହାର ବି ଆମେ ଆନନ୍ଦ ନେଇପାରିବା କାହିଁକି ସେଇ ଅଞ୍ଚଳ ରେ ଯେତେ ଅଛି ଆମେ କେତେ କ'ଣ ଆମ ଏହି ଅଞ୍ଚଳ ରେ ସେ ପ୍ରକାର ଲୋକ ନ ଥିବେ ତାଙ୍କ ବେଶ ଭୁଷା ଅଲଗା ଥିବ ତାଙ୍କର ସବୁ ପ୍ରକାର ଗୋଟେ ସବୁ ଜିନିଷ ଏହାକୁ ଅଲଗା ଥିବ ତ ସେଇଟା ଦେଖିବାକୁ ମୋର ବହୁତ ଇଚ୍ଛା ଅଛି ତ ସେଥିପାଇଁ ମୁଁ କେଦାରନାଥ ପାହାଡ଼ର ତୁଷାରପାତ ଅଞ୍ଚଳରେ ଯିବାକୁ ଚାହେଁ